ଆମ ଗାଁ'ର ପାଖ ବେଲଗୁଣ୍ଠା ଅଞ୍ଚଳରେ ଗୋଟିଏ ଟ୍ରାଭେଲ୍ ଏଜେଣ୍ଟ୍ ଅଛନ୍ତି ସେ ତାଙ୍କ ପାଖରେ ବହୁତ ଗାଡ଼ି ରଖିଛନ୍ତି ପରିବାର ଲୋକଙ୍କ ସହିତ ଯେଉଁମାନେ ବାହାରରୁ ଆସିବେ ସେମାନେ ନ ଯଦି ଏକା ଯିବେ କି ଏକା ଆସିବେ ସେହି ଅନୁସାରେ ସେ ଗାଡ଼ି ରଖିଛନ୍ତି ଯିଏ ଯେଉଁ ଗାଡ଼ିରେ ଯିବାକୁ ଚାହିଁବେ ସେ ସେହି ଗାଡ଼ିରେ ତାଙ୍କୁ ପରିଭ୍ରମଣ କରିବାକୁ ନେଉଛନ୍ତି ବାହାର କିମ୍ବା ଭାରତ ବାହାରେ ଯେଉଁ ଲୋକମାନେ ଆସୁଛନ୍ତି ଓଡ଼ିଶା କିମ୍ବା ଭାରତ ଭ୍ରମଣ କରିବାକୁ ସେ ତାଙ୍କମାନଙ୍କୁ ଷ୍ଟେସନ୍ କିମ୍ବା ଏୟାର୍ପୋର୍ଟରୁ ଯାଇକି ଆଣନ୍ତି ସେମାନଙ୍କ ପାଇଁ ଭଲ ହୋଟେଲ୍ ବୁଝୁଛନ୍ତି ସେମାନଙ୍କୁ ସେହି ହୋଟେଲ୍ରୁ ଆଣିକି ତାଙ୍କ ସହିତ ସାଙ୍ଗ ଭାବରେ କଥା ହେଇକି ବିଭିନ୍ନ ଯାଗା ବୁଲାବୁଲି ଦେଖାନ୍ତି ଯେଉଁ ଯାଗା କେବେ ଓ ତାହାର ମହତ୍ତ୍ୱ କ'ଣ ସେ ବୁଝାନ୍ତି